ଭବିଷ୍ୟତରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କର୍ବା ଆଉ ସଂରକ୍ଷିତ୍ କର୍ବା ଗୁଟେ ମାଧ୍ୟମ ଅଛେ ସବୁଆଡ଼େ ଓଡ଼ିଆ ଭାଷାକେ ବାଧ୍ୟତା ମୂଲକ୍ କର୍ବାର୍ ଜରୁରୀ ଏ ଆମର୍ ପାଠ୍ୟ ଖସଡ଼ାରେ ମଧ୍ୟ ଓଡ଼ିଆ ଭାଷାକେ ସଂରକ୍ଷିତ୍ ସ୍ୱତନ୍ତ୍ର ସ୍ଥାନ୍ରେ ରଖିକିରି ଯେନ୍ତା କିରି ଆମର୍ ଓଡ଼ିଆ ସଭି ଆଜିକାଲି ଯୁବପିଢ଼ିମାନେ ଓଡ଼ିଆକେ ଶିଖି ପାରିବେ ସେଥିର୍ ଲାଗି ଯତ୍ନବାନ୍ ହେବାର୍ ଜରୁରୀ ଏ କାରଣ ଓଡ଼ିଆ ଯଦି ଭାଷାକେ ଆମେ ସଂରକ୍ଷିତ୍ ନେଇଁ କର୍ମା ବୋଲେ ଦିନକୁ ଦିନ୍କେ ଓଡ଼ିଆର ପୁରା ନାମ ନିଶାନ୍ ମିଟି ଯିବା ତେଣୁ କରି ମୁଇଁ ଓଡ଼ିଆ ଭାଷା ଶିଖବାର୍କେ ହେଲେ ଯୁବ ପିଢ଼ିକି ଏଟା ସନ୍ଦେଶ ଦେମି ଯେ ସମସ୍ତେ ଓଡ଼ିଆ ଶିଖିବାର୍ ବାଧ୍ୟତାମୂଳକ ସବୁ ସ୍କୁଲ୍ରେ ଆମର୍ ରାଜ୍ୟ ଭିତରେ ଥିବା ସମସ୍ତ ସ୍କୁଲ୍ରେ ଇଂଲିଶ୍ ମିଡ଼ିଅମ୍ କି ଓଡ଼ିଆ ମିଡ଼ିଅମ୍ ଆଉ ସବୁ ସ୍କୁଲ୍ରେ ଆମେ ଓଡ଼ିଆ ଭାଷାକେ ବାଧ୍ୟତା ମୂଲକ କର୍ବାର୍ କଥା ଗୀତ ମାଧ୍ୟମରେ ଗଳ୍ପ ମାଧ୍ୟମରେ ସେମାନଙ୍କୁ ଓଡ଼ିଆ ଭାଷାକେ ଶୁଣାଇବା ଦ୍ଵାରା ଯଦ୍ଵାରା ସେମାନେ ଉପକୃତ୍ ହେଇପାର୍ବେ ଓଡ଼ିଆ ଭାଷାକେ ଶିଖିପାର୍ବେ ଆମର୍ ଛୁଆ ନୁ ନେଇକିରି ବଡ଼୍ ତକ୍ ସମସ୍ତଙ୍କୁ ଓଡ଼ିଆ ଭାଷାରେ କିଛି ପ୍ରତିଯୋଗିତା କର୍ବାର୍ କଥା ଗୀତ ମାଧ୍ୟମ ହଉ କି ସେଟା ଗଳ୍ପ କଥା ମାଧ୍ୟମରେ ହେଉ ପ୍ରତିଯୋଗିତାମାନେ କରି କରି ଓଡ଼ିଆରେ ଭାଗ୍ ନେବାର୍କେ ସମସ୍ତଙ୍କୁ ବାଧ୍ୟତାମୂଲକ କରାଯାଇ ପାର୍ବାର୍ କଥା ଗାଁ ଗଣ୍ଡାରେ ମଧ୍ୟ ଓଡ଼ିଆ ଭାଷାର ନାନାଦି ପ୍ରତିଯୋଗିତା ନାଟ୍ୟକ୍ ନାଟ୍ୟ ଖସଡ଼ାଗୁଡ଼ିକ ବି ପ୍ରସ୍ତୁତ୍ କରିବା ଦ୍ଵାରା ଯେନ୍ତା ପିଢ଼ି କି ଓଡ଼ିଆ ଶିଖ୍ମା ପାଇଁ ପ୍ରୋତ୍ସାହିତ ହେଇପାରିବେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତା କରିବା ଓ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତା କରିବା ଦ୍ଵାରା ଲୋକମାନଙ୍କ ପାଖରେ ଓଡ଼ିଆର ସମସ୍ତ ଜିନିଷ୍ର ଜ୍ଞାନର ଆହରଣ ହେଇପାର୍ବୋ ଓଡ଼ିଆରେ ଗୀତ ମଧ୍ୟ ଶୁଣିବା ଦ୍ଵାରା ଓଡ଼ିଆ ଭାଷା ଶିଖି ପାରିବା ଆଉ ପୁରୁଣା ପୌରାଣିକ ଗଳ୍ପ ପୌରାଣିକ ଗୀତଗୁଡ଼ିକ ଶୁଣିବାଦ୍ଵାରା ଓଡ଼ିଆ ଭାଷା ସମସ୍ତେ ଶୁଣି ପାରବେ ଶିଖି ପାରିବେ ମୋ ମତରେ ତେଣୁ ସମସ୍ତେ ଓଡ଼ିଆ ସମସ୍ତ ଅଫିସ୍ କାର୍ଯ୍ୟ ସମସ୍ତ କାର୍ଯ୍ୟ କ୍ଷେତ୍ରରେ ଓଡ଼ିଆ ଭାଷାକୁ ବାଧ୍ୟତାମୂଲକ କରି କରି ସେ ଗୁଡ଼ିକୁ ଲାଗୁ କରିବା ଉଚିତ୍ ଯଦ୍ଵାରା ସମସ୍ତେ ଓଡ଼ିଆ ଜ୍ଞାନ ଆହରଣ କରି ଓଡ଼ିଆ ଭାଷା ଶିଖି ପାରିବେ